ଆମ ଅଞ୍ଚଳରେ ବହୁତ ବଡ଼ ବଡ଼ ବିଦ୍ୟାଳୟ ଅଛି ଯେମିତି କି କି ସରସ୍ଵତୀ ଶିଶୁମନ୍ଦିର ହଉ ବେସରକାରୀ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ତ ରେଭେନ୍ସା ମହାବିଦ୍ୟାଳୟ କଟକରେ ଅଛି ରେଭେନ୍ସା କଲେଜିଏଟ୍ ସ୍କୁଲ ସେ ବି ଅଛି ପୋଲିସ ହାଇସ୍କୁଲ ଷ୍ଟୁଆର୍ଟ ସ୍କୁଲ ଆଉ ସରସ୍ଵତୀ ଶିଶୁମନ୍ଦିର ଅଛି ଗୋଟେ ସେ ଚହଟା ପାଖରେ ସିଏ ଏତେ ଭଲ ରେଜଲ୍ଟ କରେ କହିପାରିବେନି ଆପଣ ପିଲାମାନେ ପୂରା ବଢ଼ିଆ ପିଲା ଯେଉଁଠୁ ପିଲାମାନେ ଏତେ ଭଲ ଶିକ୍ଷା ଦିଆଯାଉଛି ସ୍କୁଲରେ କହିବାର ନାହିଁ ଆଉ ସରକାରୀ ସ୍କୁଲ ତ ଆମର ବହୁତ ବଢ଼ିଆ ଏବେ ତ ସେଇଟା ଆଦର୍ଶ ବିଦ୍ୟାଳୟ ନାମରେ ଗଢ଼ା ହେଲାଣି ସେଇଠି ବି ଏତେ ଭଲ ଭଲ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଉଛି ଶିକ୍ଷକମାନେ ପିଲାମାନଙ୍କୁ ଏପରି ଶିକ୍ଷା ଦେଉଛନ୍ତି ତାଙ୍କର ପାଠ ପଢ଼ାଇବା ଶୈଳୀ ଏତେ ଭଲ ଆପଣ କହିପାରିବେ ନାହିଁ ଆଉ ପିଲାମାନେ ବି ପାଠ ପଢ଼ାଉଛନ୍ତି ଏତେ ଭଲ ପିଲାମାନେ ଭଲ ବୁଝୁଛନ୍ତି କହିପାରୁଛନ୍ତି

ପିଲା ଭଲ ପଢ଼ୁଛନ୍ତି ବଡ଼ ବଡ଼ କଲେଜକୁ ଯାଉଛନ୍ତି ଆମର ରେଭେନ୍ସା କଲେଜ ହଉ ଏସ୍ ସି ବି ମେଡ଼ିକାଲ କଲେଜ ହଉ ସେଠି ସବୁପିଲା ଆମର ଏ କଟକର ଲ କଲେଜ ସବୁ କଟକରେ ହିଁ ଅଛି ଏଠି ଏତେ ଭଲ ଶିକ୍ଷା ଦିଆଯାଉଛି ଆପଣ ବିଶ୍ଵାସ କରିବେ ନାହିଁ ଆମେ କାହିଁ ଆଉ ବାହାର ଏରିଆର କଲେଜକୁ ଦେଖିବା ବିଦ୍ୟାଳୟକୁ ଦେଖିବା ଆମ ଏରିଆରେ ତ ଏତେ ଭଲ ଭଲ ବିଦ୍ୟାଳୟ ଅଛି ଆଉ କ'ଣ ଦରକାର